ନମସ୍କାର ଆଜ୍ଞା ହଁ ହଁ ମୁଁ ଚାଉଳ ବେପାରୀ କହୁଛି ହଁ ଆପଣ ତ ଆମର ସବୁଦିନିଆ ଗ୍ରାହକ ଆଉ ଚିହ୍ନି ପାରିବିନି କେମିତି କୁହନ୍ତୁ ହଁ ଅରୁଆ ଚାଉଳ ଅଛି ଉଷୁନା ଚାଉଳ ଅଛି ସବୁ ଚାଉଳ ଅଛି ଆଉ କେମିତି କ'ଣ ଚାଉଳ ନେବାପାଇଁ ଚାହୁଁଛନ୍ତି ହଁ ହଁ ସବୁ ଚାଉଳ ଅଛି ହଁ ଅଛି ଉଷୁନା ମୋଟା ଚାଉଳ ପଚିଶ ଟଙ୍କା ଲେଖା କେ ଜି ନେଉଛୁ ସରୁ ଚାଉଳଟା ତିରିଶ ଟଙ୍କା ଲେଖା ନେଉଛୁ ଆଉ ହଁ ସରୁ ଚାଉଳ ଅଛି ମୋଟା ଚାଉଳ ଅଛି ବାଲାମି ଉଷୁନା ଚାଉଳ ମଧ୍ୟ ଅଛି ଯେଉଁଟା ନେଇପାରିବେ ଆପଣଙ୍କ ପସନ୍ଦ ଅନୁସାରେ ଆଉ ଅରୁଆ ଚାଉଳ ଅଛି ସବୁଠାରୁ କମ୍ ଅରୁଆ ଚାଉଳ ତିରିଶ ଟଙ୍କା ଅଛି ତା'ଠୁ ବଢ଼ିବଢି ମଧ୍ୟ ଅଧିକ ଚାଉଳ ଅଛି ରେଟ୍ ତିରିଶ ଟଙ୍କାରେ ଆପଣ ସବୁଠାରୁ କମ୍ ରେଟ୍ ପାଇବେ ଏହାପରେ ଆପଣ ପଇଁତିରିଶ ଟଙ୍କା ଚାଉଳ ପାଇପାରିବେ ପଚାଶ ଟଙ୍କିଆ ଚାଉଳ ମଧ୍ୟ ପାଇପାରିବେ ଯେଉଁ କ୍ଷୀରି କରୁଛନ୍ତି ଆପଣ ବାସୁମତୀ ଅରୁଆ ଚାଉଳ ତା'ର କେ ଜି ପଚାଶ ଟଙ୍କା ଆଉ ତା'ପରେ ଆପଣ ଯେଉଁ ଆପଣ କରୁଛନ୍ତି ଯେଉଁ କାନିକା କରୁଛନ୍ତି ସେହି କାନିକା ଚାଉଳ ମଧ୍ୟ ଆପଣଙ୍କର ରେଟ୍ ଆସିବ ସତୁରି ଟଙ୍କା ଆପଣଙ୍କର ବିରିୟାନୀ ଯେଉଁ କରୁଛନ୍ତି ବିରିୟାନୀ ଚାଉଳ ମଧ୍ୟ ବିଭିନ୍ନପ୍ରକାର ଅଛି ସେଇଟା ଦେଢ଼ଶହ ଟଙ୍କା କେ ଜି ପର୍ଯନ୍ତ ଅଛି ଆପଣ ଯାହା ଚାହିଁବେ ସେଇଟା ନେଇପାରିବେ ଆଉ ଆପଣ ଯେଉଁ ସରୁ ଚାଉଳ କହୁଛନ୍ତି ଯେ ସରୁ ଚାଉଳଟା ମାନେ କ'ଣ ପାଇଁ ଆପଣ କେଉଁ ପାଇଁ ନେବା ପାଇଁ ଚାହୁଁଛନ୍ତି ପଚାଶ ଟଙ୍କା କେ ଜି ଆପଣଙ୍କ ପାଖକୁ ଆସିବ ଆଜ୍ଞା ଆଜ୍ଞା ଧାନ ରେଟ୍ ଯେଉଁ ହିସାବରେ ବଢ଼ିଲାଣି ସେହି ଅନୁସାରେ ତ ଚାଉଳ ରେଟ୍ ବଢ଼ିବ ନା ସାର ଔଷଧ ସବୁ ଜିନିଷର ରେଟ୍ ବଢ଼ିଲାଣି ଆପଣ ଆସନ୍ତୁ ଦେଖିବା ରେଟ୍ କମ୍ କରିବା କେମିତି ନେବେ ଆପଣ କେ ଜି ହିସାବରେ ନେବେ ନା ବସ୍ତା ହିସାବରେ ନେବେ ହଁ ହଁ ହଉ ତା'ହେଲେ ଆଉ ଆପଣ ଆସନ୍ତୁ ନେବେ ଆଉ ଦେଖିବେ ଦେଖିବେ ଆପଣ ଚାଉଳ ଦେଖିବେ ଆପଣ ଯେଉଁଟା କହିବେ ସେଇଟା ନେବେ ଦେଖିବେ ବାଛିକି ହଉ ଠିକ୍ ଅଛି କିଛି ବି ନାହିଁ ଆପଣ ତ ସବୁଦିନିଆ ଗ୍ରାହକ ନା ତେଣୁ ଆପଣ ଆସନ୍ତୁ ନିଅନ୍ତୁ ପରେ ଦେବେ ଆପଣ ତ ସୁବିଧା ହେଲେ ଦେବେ ପଇସା ଆଉ ହଁ ହଁ ଆପଣ ଆସନ୍ତୁ ନମସ୍କାର